ଓଡ଼ିଶାରେ ବିଭିନ୍ନ ପ୍ରକାରର ମନୋରଞ୍ଜନ କେନ୍ଦ୍ର ଅଛି ଯାହା ଫଳରେ କି ଆମର ସପିଂ ମଲ୍ ଭୁବନେଶ୍ୱରର ଯେଉଁ ଖୋର୍ଦ୍ଧା ଜିଲ୍ଲାରେ ଆମର ଅଛି ଏକ୍ସପ୍ଲାନେଡ଼୍ ହଉ କିମ୍ବା ବିଗ୍ ବଜାର୍ ରିଲିଆନ୍ସ୍ ଫ୍ରେଶ୍ ଉଇଥି ରିଲିଆନ୍ସ ଫ୍ରେଶ୍ ଉଇଥି ସେଥିରେ ଗଲେ ମାଇଣ୍ଡ୍ ବି ଫ୍ରେଶ୍ ଲାଗେ ଫ୍ରେଶ୍ ଜିନିଷ ବି ଆମେ କ୍ୱାଲିଟି ହିଁ ଭଲପାଉ ଆଉ ଅରିଜିନାଲ୍ ପ୍ରାଇସ୍ରେ ହିଁ ପ୍ରପର୍ ପ୍ରାଇସ୍ରେ ହିଁ ଆମେ ଅରିଜିନାଲ୍ ସାମାନ ହିଁ ପାଇଥାଉ ଆଉ ସେ ଟାଇମ୍ ବି ଏଣ୍ଟରଟେନମେଣ୍ଟ ଲାଗିଥାଏ ଓ ଆଉ ଉଇଥି ସିନେପଲିସ୍ରେ ଅଛି ଯାହା ଫଳରେ କି ସିନେମା ହଲ୍ ମହାରାଜା ଶ୍ରୀୟା ଶ୍ରୁତି ଭୁବନେଶ୍ୱରରେ ସେଇଟା ହିଁ ବହୁତ ଭଲ ଲାଗେ ରେଷ୍ଟରୁରାଣ୍ଟରେ ବି ମଜା ହିଁ ନେଇଥାଉ ଏମତି କି ମେଫେୟାର୍ ହଉ ସ୍ୱସ୍ତିପ୍ଲାଜା ସ୍ୱସ୍ତିକ୍ ସ୍ୱସ୍ତିକ୍ ଗ୍ରାଣ୍ଡ୍ ବିଭିନ୍ନ ପ୍ରକାରରେ ସପିଂରେ ହିଁ ଆମେ ମଜା ନେଇଥାଉ ବୁଲାବୁଲି ହେଇଥାଏ ସାଙ୍ଗମାନଙ୍କ ସହିତ ଏଣ୍ଟରଟେନମେଣ୍ଟ ବି କରିଥାଉ ସେତେବେଳେ ଟାଇମ୍ ବି ଫ୍ରି ମିଳିଥାଏ ଟାଇମ୍ ବି ଟାଇମ୍ ହେଇଯାଏ ଟାଇମ୍ ଜଣା ପଡ଼େନି ଟାଇମ୍ଟା ଛୁଟି ଫୁଟି ଦିନମାନଙ୍କରେ ବହୁତ ଏଞ୍ଜୟ କରୁ